ବଗିଚା ବିଭିନ୍ନ ଫୁଲ ଓ ଫଳ ଉତ୍ପାଦନ କରାଯାଇଥାଏ ମନ୍ଦାର ଟଗର କୁସୁମ ଆଦି ଫୁଲଗୁଡ଼ିକୁ ଠାକୁର ପୂଜା ପାଇଁ ବ୍ୟବହାର କରାଯାଏ ଗୋଲାପ ଓ ରଜନୀଗନ୍ଧା ଫୁଲ ସେମାନଙ୍କ ବାସ୍ନା ପାଇଁ ପ୍ରସିଦ୍ଧ ଏମାନଙ୍କୁ ଘର ସଜୋଇବାରେ ମଧ୍ୟ ବ୍ୟବହାର କରାଯାଏ ବିଭିନ୍ନ ପର୍ବପର୍ବାଣୀରେ ଫୁଲଗୁଡ଼ିକ ଘରେ ସଜା ହୁଏ ମଲ୍ଲି ଫୁଲ ରଜନୀଗନ୍ଧାରୁ ଗଜର ପ୍ରସ୍ତୁତ କରାଯାଏ ଫଳ ଆମ୍ବ ପଣସ କଦଳୀ ଆତ ଆଦି ଫଳ ବିଭିନ୍ନ ଭିଟାମିନ୍ ଯୁକ୍ତ ଅଟନ୍ତି ଯାହାକୁ ଖାଦ୍ୟ ଭାବେ ବ୍ୟବହାର କରାଯହଏ କଞ୍ଚା ଆମ୍ବ ଓ ଲେମ୍ବୁରୁ ଆଚାର ପ୍ରସ୍ତୁତ କରାଯାଏ ଏବଂ ପାଚିଲା ଫଳରୁ ଫଳରସ ପ୍ରସ୍ତୁତ କରାଯାଏ